ଓଡ଼ିଆ ଭାଷାକୁ ବଜାୟ ରଖିବା ପାଇଁ ଆମେ ସବୁବେଳେ ଓଡ଼ିଆ କହିବା ଆବଶ୍ୟକ ଆଜି କାଲି ଯେଉଁ ଛୋଟ ଛୋଟ ପିଲା ମାନେ ଜନ୍ମ ହେଉଛନ୍ତି ସେମାନେ କିଛି ମାସ ଗଲା ପରେ ଯେତେବଳେ କଥା କହିବା ଷ୍ଟାର୍ଟ କରୁଛନ୍ତି ହିନ୍ଦୀ ଏବଂ ଇଂଲିଶ୍ ଅଧିକାଂଶ ହିନ୍ଦୀ ଛୋଟ ଛୋଟ ପିଲା ମାନେ କହୁଛନ୍ତି ଓଡ଼ିଆ ଭାଷା ଧୀରେ ଧୀରେ ଲୋପ ପାଉଛି ଆମେ ଯଦି ସେହି ଛୋଟ ଛୋଟ ପିଲାଙ୍କୁ କିଛି କିଛି ଓଡ଼ିଆ ଭାଷା ଶିଖାଇବା ତାହେଲେ ଆମ ଓଡ଼ିଆ ଭାଷା ଓଡ଼ିଆ ଭାଷା ବଜାୟ ରହିବ ଆମେ ଯେବେ ବାହାରକୁ ଯାଉଛୁ କିମ୍ବା ବାହାର ଲୋକ ମାନେ ଯେମିତିକି ଦିଲ୍ଲୀ ଇଏ ସିଏରୁ ଆସୁଛନ୍ତି ଲୋକ ମାନେ ସବୁ ଆସୁଛନ୍ତି କି ଆମେ ଯାଉଛୁ ସେଠିକାର ଲୋକ ମାନେ ସବୁବେଳେ ହିନ୍ଦୀ ଇଂଲିଶ୍ ଏ ଭାଷା କହୁଚନ୍ତି ଆଉ ସେମାନେ ଯେତେବେଳେ ଆମ ଓଡ଼ିଶା ରାଜ୍ୟକୁ ଆସୁଛନ୍ତି ସେମାନେ ବି ହିନ୍ଦୀ ଓଡ଼ିଆ ଓଡ଼ିଆ କହୁନାହାଁନ୍ତି ହିନ୍ଦୀ ଇଂଲିଶ୍ ଏ ସବୁ କହୁଛନ୍ତି ହେଲେ ଆମେ ଟିକେ ଟିକେ ଫାର୍ଷ୍ଟ୍ ଫାର୍ଷ୍ଟ୍ ଠୁ ଯେତେବେଳେ ଛୁଆ ଜନ୍ମ ହେଉଛନ୍ତି କିଛି ମାସ ଗଲା ପରେ ତାଙ୍କୁ ଓଡ଼ିଆ ଶିଖେଇବା କଥା ଟିକେ ଆଉ ଆମେ ଓଡ଼ିଆରେ ମାନେ ସବୁବେଳେ ଏମିତି କଥା ହବା ଆବଶ୍ୟକ ତାହେଲେ ଯାଇକି ଆମେ ଓଡ଼ିଆ ଭାଷାକୁ ବଜାୟ ରଖିପାରିବ